ବିକଶିତ ଦୁନିଆ ଉପରେ ମୁଁ ମତ ରଖିବି ଯେ ଆଗରୁ ଜଣେ ଚାଷୀ ଲଙ୍ଗଳ ସାହାଯ୍ୟରେ ଏବଂ ବଳଦ ସାହାଯ୍ୟରେ ସେ ବିଲକୁ ଯାଏ ହଳ କରେ ବହୁତ କଷ୍ଟରେ ଏବେ ଯେବେଠୁ ଟ୍ରାକ୍ଟର ଯନ୍ତ୍ରପାତି ବିଭିନ୍ନ ଯନ୍ତ୍ରପାତି ବାହାରିବା ଦ୍ୱାରା ଟ୍ରାକ୍ଟର ଆସିବା ଦ୍ୱାରା ସେସବୁ ଅତି ସହଜରେ ହୋଇପାରୁଛି ଆହୁରି ମଧ୍ୟ ଯେତେବେଳେ ଲୋକମାନଙ୍କ ପାଖରେ ଫୋନ୍ ଆଣ୍ଡ୍ରଏଡ୍ ଫୋନ୍ ନଥିଲା ଆଗରୁ ଛୋଟ ଫୋନ୍ ୟୁଜ୍ କରୁଥିଲେ ଇଣ୍ଟରନେଟ୍ ଦୁନିଆରେ ସେମାନେ କିଛି ଜାଣି ନଥିଲେ ଫୋନ୍ ବି ଆସିବା ଦ୍ୱାରା ଘରେ ବସିକି ବିଭିନ୍ନ ଜିନିଷକୁ ସେ ଜାଣି ପାରିଲେ ଏବଂ ଘରେ ବସି ମଧ୍ୟ ସବୁ କାମ ଅତି ସହଜରେ ସେମାନେ କରି ପାରୁଛନ୍ତି ଆହୁରି ମଧ୍ୟ ବିକଶିତ ହେବାର ବହୁତ କିଛି ଅଛି ଆଗ ପରି ଏବେ ଆଉ ନାହିଁ ଏବେ ଆମ ଦୁନିଆ ବହୁତ ଆଗକୁ ଚାଲି ଯାଇଛି